ମତେ ସବୁଠାରୁ କ୍ରିକେଟ୍ ଖେଳିବାକୁ ବହୁତ ଭଲ ଲାଗେ ଏଥିପାଇଁ ନୁହେଁ ଯେ ସେ ଖେଳରେ ଆମେ ସମସ୍ତେ ସାଙ୍ଗମାନେ ମିଶିକି ଖେଲିପାରୁ ସେମିତି କିଛି ନାହିଁ ହଁ ସେ ପ୍ରକାରରେ ବି ଗୋଟେ ପ୍ରକାର ଭଲ କିନ୍ତୁ କ୍ରିକେଟ୍ ଖେଳିବାକୁ ମତେ ସବୁଦିନ ଭଲ ଲାଗି ଥାଏ ହେଲେ ଗୋଟେ ଦିନର କଥା କ'ଣ ହେଲା କି ଆମେ ଦୁଇଟା ଟିମ୍ ଖେଳୁଥିଲୁ ଆମ ଗ୍ରାମର ଗୋଟେ ଟିମ୍ ଆଉ ବାହାରୁ ଜଣେ ଗୋଟେ ଗାଁର ଟିମ୍ ଆସ ଥିଲା ସେଇଟା ଖେଳ ହେଲା ଆମ ଗ୍ରାମର ପାଖ ଗ୍ରାମ ନମ୍ବର୍ରେ ସେଇଠି ଆମେ ଯାଇଥିଲୁ ସେମାନେ ବି ସେପଟୁ ଆସିଥିଲେ

ଫାଷ୍ଟ୍ ତାଙ୍କ ବେଟିଂ ହେଇଥିଲା ତାଙ୍କେ ଆଠ ଓଭର୍ରେ ନବେ ଦୁଇ ରନ୍ କରିଥିଲେ ହେଲେ ଆମର ବେଟିଂ ଆରମ୍ଭ ହେଲାରୁ ଆମର ଯେଉଁ ଟିମ୍ ପ୍ଲେୟାର୍ସ ମାନେ ଥିଲେ ତାଙ୍କେ ଗଲେ ଜଣେ ଜଣେ ଦଶ ରନ୍ ପନ୍ଦର ରନ୍ କିଏ କିଏ ଜିରୋ ରନ୍ରେ ବି ଆଉଟ୍ ହେଇକି ଆସିଥିଲା ହେ ଏନ୍ତି କରି କରି ଆମର ସାତ ଓଭର୍ରେ ପହଞ୍ଚିଥିଲା ଷାଠିଏ ଆଠ ରନ୍ ଆମକୁ ଦରକାର ଥିଲା ଆହୁରି ପନ୍ଦର ରନ୍ ହେଲେ ଗୋଟେ ଓଭର୍ରେ ପନ୍ଦର ରନ୍ ହେଲେ ସମସ୍ତେ ଆଉଟ୍ ହେଲା ପରେ ମୁଁ ସମସ୍ତେ ନାଇଁ ଗୋଟେ ଛଅ ଜଣ ଆଉଟ୍ ହେଇଥିଲା ହେଲେ ସାତ ନମ୍ବର୍କୁ ମୁଁ ଯାଇଥିଲି ସାତ ନମ୍ବର୍ ବ୍ୟାଟ୍ସମ୍ୟାନ୍ ହିସାବରେ ସେହି ସମୟରେ ମତେ ବି ତାଙ୍କେ ଆମ ସାଙ୍ଗମାନେ ମୋ ଉପରେ ଭରସା କରିକି ପଠେଇ ତ ଦେଲେ କିନ୍ତୁ ମତେ ଟିକେ ଡର ଲାଗୁଥିଲା ଯେ ମୁଁ ଏ ଗୋଟେ ଓଭର୍ରେ ପନ୍ଦର ରନ୍ କରିପାରିବି କି ନାହିଁ ଚଉଦ ରନ୍ କରିଲେ ଡ୍ର ହବ ଆଉ ପନ୍ଦର ରନ୍ କଲେ ଆମେ ସେଇ ମ୍ୟାଚ୍ଟା ୱିିନ୍ ହବ ହେଲେ ମୁଁ ବହୁତ ଡରି ଯାଇଥିଲି ମୁଁ କରିପାରିବି କି ନାହିଁ ହେଲେ ଜୟଜଗନ୍ନାଥଙ୍କର ନାମ ନେଇକି ମୁଁ ବି ପଳେଇଲି ପଡ଼ିଆରେ ବ୍ୟାଟ୍ସ ଗୋଟେ ଧରିକି ହେଲେ ଖେଳୁ ଖେଳୁ ମୁଁ ସେ ଗୋଟେ ପରେ ପନ୍ଦର ରନ୍ କରିବାକୁ ମୁଁ ବି ଡରିକି ଯାଇଥିଲି ସିନା କିନ୍ତୁ ମୁଁ ଜଗନ୍ନାଥଙ୍କ ଆଶୀର୍ବାଦରେ ମୁଁ ସେ ରନ୍ଟା କରିପାରିଲି ହେଲେ ମତେ ବହୁତ ଖୁସି ଲାଗିଲା ଆଉ ମୋ ଉପରେ ଯେଉଁ ମୋର ଟିମ୍ମେଟ୍ସର ଭରସାଟା ଥିଲା ସେମାନେ ବି ତାଙ୍କ ଭରସାଟା ମୁଁ ବଜେଇ ରଖିପାରିଲି ହେଲେ ସେମାନେ ବି ବହୁତ ଖୁସି ହେଲେ ମୋ ଉପରେ ଆଉ ମତେ ସେଇଠୁ ପ୍ରାଇଜ୍ବି ମିଲଥିଲା ବେଷ୍ଟ୍ ପ୍ଲେୟର୍ ସେ ଖେଳରେ ଆଉ ମୁଁ ଖେଳିଲି ୟାରୁ କି ପାରିଲି ସେ ଖେଳରେ ମୋର ସବୁଦିନ ମନ ବେଶୀ ମୋର ଖେଳିବାକୁ ଇଚ୍ଛା ସେ ଖେଳ ମତେ ସବୁଦିନ ପସନ୍ଦ ବେଶୀ ଆଉ ଯେଉଁ ଖେଳ ଖେଳ ହଉ କିମ୍ବା କିଛି କାମ ହଉ ଯେ ମନ ଦେଇ କରି ସେଇଟା କରିବ ସେଇଟା ସବୁଦିନ ପାଇଁ ସଫଳତା ହବ ଏକା ହଁ ସେଥିପାଇଁ ଯେକୌଣସି ଜିନିଷ କରିବାକୁ ଗଲେ ସେ ଉପରେ ମନ ଧ୍ୟାନ ଦେଇକିରି କରିବାକୁ ପଡ଼ିବ ସେ କାମକୁ ଭଲ ପାଇବାର ଅଛି ସେ ଖେଳକୁ ଭଲ ପାଇବାର ଅଛି ଆମେ ଯେଉଁଟା କରିବୁ ସେ ଉପରେ ସବୁଦିନ ଭଲ ପାଇବା ମନ କରିବାକୁ ପଡ଼ିବ ହେଲେ ଆମେ ଯେତିକି କଷ୍ଟ ହେଲେ ବି ଯେତିକି ସେଇଟା ଅସମ୍ଭବ ହେଲେ ବି ଆମେ ସମ୍ଭବ କରିପାରିବୁ ଜୟ ଜଗନ୍ନାଥ ଏତିକି କହି ମୋର ବକ୍ତବ୍ୟ ଶେଷ କରୁଛି